ଦରକାର ମୋର ଚାରିପାଖରେ ଥିବା ଲୋକ ପାଞ୍ଚ ଜଣଙ୍କର ନାମ ହେଲା ଦେବେନ୍ଦ୍ର ସାହୁ ସୁଭାଷ ଖଟୁଆ ନିମାଇଁ ହରିଚନ୍ଦନ ବଳଦେବ ଚଟୋପାଧ୍ୟାୟ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରୀ